ଆଗକାଳରେ ନୃତ୍ୟ କଳା ଏବଂ ଏବେର ନୃତ୍ୟ କଳା ମଧ୍ୟରେ ପ୍ରାୟ ଆକାଶ ପାତଳର ପାର୍ଥକ୍ୟ ଦେଖାଯାଇଥାଏ ଆଗକାଳରେ ଶାସ୍ତ୍ରୀୟ ନୃତ୍ୟକୁ ଗୁରୁତ୍ୱ ଦିଆଯାଉଥିଲା ଲୋକମାନେ ନୃତ୍ୟ କରିବା ବେଳେ ଶାଳୀନତାକୁ ଧ୍ୟାନ ଦେଉଥାନ୍ତି ଏବଂ ବିଭିନ୍ନ ପ୍ରକାରର ଅଙ୍ଗଭଙ୍ଗୀ ମଧ୍ୟରେ ବିଭିନ୍ନ ପ୍ରକାରର ବାର୍ତ୍ତା ଦେଇଥାନ୍ତି ଯେମିତି ପ୍ରାଚୀନ ନୃତ୍ୟକଳା ମଧ୍ୟରେ ଓଡ଼ିଶୀ କୁଚିପୁଡ଼ି ଗୋଦା ମଣିପୁରୀ ଇତ୍ୟାଦି ନୃତ୍ୟ ଅନ୍ୟତମ ଏହି ନୃତ୍ୟ ଗୁଡ଼ିିକୁ ଶିଖିବା ପାଇଁ ଦେଶ ବିଦେଶରୁ ଅନେକ ଆମ ଦେଶକୁ ଆସିଥାନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ସେହି ନୃତ୍ୟକୁ ଶିଖି ତାହାକୁ ପ୍ରଦର୍ଶନ କରିଥାନ୍ତି ତାହାର ପ୍ରଚାର ପ୍ରସାର କରିଥାନ୍ତି ପୁରୁଣା ନୃତ୍ୟ କଳା ପ୍ରଦର୍ଶନ କରିବାବେଳେ ପୋଷାକପତ୍ର ଉପରେ ଖୁବ ଧ୍ୟାନ ଦିଆଯାଇଥିଲା ଧୀର ସ୍ଥିର ଚିତରେ ନୃତ୍ୟ କରାଯାଉଥିଲା ଏବେ ନୃତ୍ୟର ମାଧ୍ୟମ ବଦଳି ଯାଇଛି ଏବେର ଯୁବ ସମାଜ ଆଉ ଶାସ୍ତ୍ରୀୟ ନୃତ୍ୟ ବଦଳରେ ଆଧୁନିକ ନୃତ୍ୟକୁ ପସନ୍ଦ କରୁଛନ୍ତି ବିଭିନ୍ନ ଆଧୁନିକ ନୃତ୍ୟ ଶୈଳୀରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଆଉ ନୃତ୍ୟ କଲାବେଳେ ଖୁବ ଛୋଟ ଛୋଟ ପୋଷାକ ପିନ୍ଧୁଛନ୍ତି ନାଚିବା ବେଳେ ସେମାନଙ୍କ ମଧ୍ୟରେ ଶାଳୀନତା ରହୁନାହିଁ